ମୋତେ ତ ଇ ବଲଦ ଗାଡ଼ି ଦୌଡ଼ା ଛେଲି ମେଢ଼ିମାନଙ୍କର ଲଢ଼ାଇ ତା ସାଙ୍ଗେ କୁକୁରା ଲଢ଼ାଇ ଦେଖିବାର୍ ଲାଗି ବହୁତ ପସନ୍ଦ ଲାଗ୍ସି ଆମର୍ ଗାଁ ପାସେ ବି ହେନ୍ତା ଗୋଟିଏ ଗାଁ ଅଛେ ତଗଡ଼ା ଯେନ୍ନେକି ସବୁ ବର୍ଷ ଏନ୍ତା କୁକୁଡ଼ା ଲଢ଼ାଇ ଆର୍ ମେଣ୍ଢା ଲଢ଼ାଇ କରାହେସି ଇ ଯେନ୍ ମେଣ୍ଢା ଲଢ଼ାଇ କରାହେସି ଯେନ୍ ବି ମେଣ୍ଢା ମରିଯାଇସି ସେନେ ଭୋଜି ଭାତି କରିକିରି ଖାଇସନ୍ ଆର୍ ତାକର ଗୋଟିଏ ପରମ୍ପରା ଅଛି ଯେ ଇନ୍ କେ ଯିଏ ବି ଆଇସି ସିନ୍ଦୂର ଟିକା ଦେଇକିରି ତାହାକେ ଆମନ୍ତ୍ରଣ କରସନ୍ ତାର୍ ପରେ କୁକୁରା ହେଉ କି ପଶୁ ହେଉ ବା ମେଣ୍ଢା ହେଉ ସେତାକି ଦୁହି ଦଲର୍ ମାଲିକ୍ ଧରିକିରି ଲଢ଼ବା ଲାଗି ଚେଷ୍ଟା କରସନ ଆର୍ ଇକ୍ ଜିନିଷ୍ଟା ଆମକୁ ବହୁତ ମଜା ଲାଗ୍ସି ଲୋଗମାନେ ବହୁତ ଦେଖି ଯାଇସନ ଆମର୍ ଏରିଆର ଗୋଟିଏ ପ୍ରସିଦ୍ଧ ଭାବରେ ସେ ପରିଚୟ ହୋଇଗଲାନ ଯେନ୍ଟାକି ଏହେଦେ ଆମକୁ ଦେଖ୍ଲା ବେଲ୍କେ ବହୁତ ଅଜବ ଲାଗିଲେ ବି ପରମ୍ପରାଟା ଆଗରୁ ରହିଯାଇଛି ଆର୍ ଇଟା ପ୍ରାୟତଃ ଆମର୍ ଇନେ ପାଏ ପାଖାପାଖି ଶହେ ବର୍ଷ ହୋଇଗଲାନ ଚାଲି ଆସିଛି